ଆପଣ ଭାବୁଛ କି ମଣିଷ ମଣିଷ କୁୁଡ଼ିର ପିଠଙ୍କ ତୁଳନାରେ ଅଧିକ ଧର୍ମର ଥିଲା ଆଉ ଆଗରେ ଥିଲେ ଲୋକମାନେ ବହୁତ କିଛି ଜାଣୁ ନଥାନ୍ତି ଏବେ କେତେ ଭଲ ଲୋକମାନେ କେତେ କାଣା ଜାଣୁଛନ୍